ହଁ କହନ୍ତୁ ଆଜ୍ଞା ହୁଁ ହୁଁ ହୁଁ ହଁ ହଁ କୁହନ୍ତୁ

କିଲୋମିଟର ଚଉଦ ଟଙ୍କା ଲେଖା ଗୋଟେ ଦିନରେ ଠିକ୍ ଅଛି ଗୋଟେ ଟଙ୍କା କମ୍ କରିଦେବା ତେର ଟଙ୍କା କରିଦେବା ଆଉ ଚାରିଶହ ପାଞ୍ଚଶହ କିଲୋମିଟର ଯିବେ ନା ଘରଠିକି ଘରଟା ପାଖରେ ଠିକ ଅଛି ହଁ ଠିକ୍ ଅଛି ହଉ

ହେଲେ ଦେବେନା ସାର୍ ଗୋଟେ ରାତି ରହିଲେ ଏକ୍ସଟ୍ରା ଗୋଟେ ରାତିକି ହଜାରେ ଟଙ୍କା ଦେଇଦେବେ ଆଉ ହଁ ଏକ୍ସଟ୍ରା ହଁ ଦେଇଦେବେ

ହଁ କମ୍ କରିଦେବେ ଟିକେ ଆଉ ଟିକେ କାଟିକି ଦେଇଦେବେ ଆଉ ହଁ ହଁ କରି ଚାଲିବ

ହଁ ତେର ଟଙ୍କା ଲେଖାଁ ତାହେଲେ ଆପଣ ଘରୁ କେତେଟାରେ ବାହାରିବେ ସକାଳ ସାତଟା ହୁଁ ପ୍ରଥମେ ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ଯିବେ ହୀରାକୁଦ ସେକେଣ୍ଡରେ ହୀରାକୁଦ ଯିବାର ଅଛି

ହଁ ଠିକ୍ ଅଛି ବୁଲିଦେବା

ହଉ ଠିକ୍ ଅଛି ମୁଁ ପହଞ୍ଚିଯିବି ରଖୁଛିି ଫୋନ ଆପଣଙ୍କୁ ଫୋନ୍ କରିବି କରିବି ଠିକ୍ ହୁଁ ଠିକ୍ ଅଛି ରଖିଲି